କ୍ରୀଡ଼ା ହେଉଛି ଆମର୍ ଜୀବନ୍ ର ଗୁଟେ ବହୁତ୍ ମହତ୍ତ୍ୱପୂର୍ଣ୍ଣ ଜିନିଷ୍ ଟେ ଇତାର୍ ଦ୍ଵାରା ଖାଲି ଫିଜିକାଲି ନାଇଁ ସେ ମେଣ୍ଟାଲି ବି ଆମେ ବହୁତ୍ ଷ୍ଟ୍ରଙ୍ଗ୍ ହେଇ ପାର୍ମା ବର୍ତ୍ତମାନ୍ ଭାରତ୍ ସରକାର୍ କ୍ରୀଡ଼ାକେ ଗୁଟେ ବହୁତ୍ ମହତ୍ତ୍ୱପୂର୍ଣ୍ଣ ଜିନିଷ୍ ଦେଇଛନ୍ ଆଉ ସବୁ ସ୍କୁଲ୍ ସବୁ କଲେଜ୍ରେ କ୍ରୀଡ଼ା କେ ଆଗ ଧାଡ଼ି ରେ ରଖା ହେଉଛେ ଆଉ ସବୁ ପିଲା ଟୁକେଲ୍ ମାନେ ବି ସେନେ ପାର୍ଟିସିପେଟ୍ କରୁଛନ୍ କାରଣ୍ ଇତାର୍ ଦ୍ଵାରା ଆମର୍ ଶରୀର୍ ବିକଶିତ୍ ହେବା ଆଉ ଯେନ୍ ରୋଗ୍ଫୋଗ୍ ହେଉଛେ ସେଟା ବି ଆମେ ପ୍ରତିରୋଧକ୍ କରି ପାର୍ମା ବିନା କିଛି ମେଡିସିନ୍ ଖାଇକିନା ବିନା କିଛି ଅଲ୍ଗା କିଛି ଜିନିଷ୍ କରିକିନା କ୍ରୀଡ଼ା ଦ୍ଵାରା ଆମେ ନିଜ ଶରୀର୍କେ ତ ବିକଶିତ୍ କରିପାର୍ମା ମେଣ୍ଟାଲି ବି ବହୁତ୍ ଷ୍ଟ୍ରଙ୍ଗ୍ ହେଇ ପାର୍ମା ଆଉ ଆମର୍ ଯେନ୍ ସ୍ମରଣଶକ୍ତି ଅଛି ସେଟା ବି ବଢ଼ି ପାର୍ଵା ଆଉ ଇ କ୍ରୀଡ଼ା ଦ୍ଵାରା ଆଉ ଇ କ୍ରୀଡ଼ା ଦ୍ଵାରା ଆମେ ନିଜର୍ ଶରୀର୍ କେ ଯେତ୍କି ବି ରୋଗ୍ଫୋଗ୍ ଅଛି ସେଟା କୁ ବି ଆମେ ଦୂର୍ କରିପାର୍ମା ଆଉ ନିଜର୍ ମେଣ୍ଟାଲି କେ ବହୁତ୍ ଷ୍ଟ୍ରଙ୍ଗ୍ କରି ପାର୍ମା ଆଉ ଆମର୍ ଶରୀର୍ ବି ଶାନ୍ତ ରହିପାର୍ବା ଆଉ ଯେତେ ଯାହା ବି ଆମେ ପଢ଼୍ମା ସେଟା ବି ଆମର୍ ମନେ ରହେବା